ମାଛ ଧରିବାର ଆହ୍ୱାନ କି ଯେତେବେଳେ ହଁ ପାଣିପାଗ ବେଳେବେଳେ ଭଲଥାଏ ହଠାତ୍ କିନା ସବୁଦିନ ଭଲଥାଏ ହଠାତ୍ କିନା କ'ଣ ବର୍ଷା ହବ କି ବାତ୍ୟା ପବନ ହଉ ମାନେ ବାତ୍ୟା ପରି ପବନ ହବ କି ବର୍ଷା ହଠାତ୍ କିନା ହବ କି ଯେ ଏମିତି ଯେଉଁ ଆସେ ସବୁ ଆହ୍ୱାନ ଯେମିତି ଆସେ ସବୁ ପାଣି ମାନେ ମାଛ ଧରିଲା ଟାଇମ୍ରେ କ'ଣ ବାତ୍ୟା ପବନ ଝଡ଼ିତୋଫାନ ଭଳି ତା'ପରେ ଜୁଆର ବେଳେବେଳେ ହଠାତ୍ କିନା ଥିବ ଜୁଆର ଆସିବ ହେରି ଆସେ ହେରି ଏହି ସବୁ କଠିନ ମାନେ କ'ଣ ପରିସ୍ଥିତିକୁ ନେଇକି ଆମେ ରହୁ କାହିଁକି ନା ଆମେ ମତ୍ସ୍ୟଜୀବୀ ଏ କାହିଁକି ନା ଆମେ ତ ଆମର କାମ କ'ଣ ମାଛ ଧରିବା ଆଉ ଆମେ ଯଦି ଯାଇଥିବୁ ମାନେ ସମୁଦ୍ର ଭିତରକୁ ଯାଇଥିବୁ ପୁଣି ହଠାତ୍ କିନା ତ ଫେରିକି ଆସିପାରିବାନି ନା ହଁ ଏହି ସବୁ କ'ଣ ପରିସ୍ଥିତିକୁ ନେଇ କଠିନ ପରିସ୍ଥିତିକୁ ନେଇ ଆମେ କ'ଣ ମାନେ ମାଛ ଧରିଥାଉ ସେହିପରି ପାଣିପାଗର ହଉ କି ଏବଂ ଖରା ଟାଇମ୍ରେ କିଛି ଅସୁବିଧା ହୁଏନି ଠିକ୍ଠାକ୍ ଥାଏ ପାଣିପାଗର ସମ୍ମୁଖୀନ ହୋଇଥାଉ ସେମିତି କଠିନ ପରିସ୍ଥିତିକୁ ନେଇ ଆମେ ଏ କାରଣ ଆମେ ମତ୍ସ୍ୟଜୀବୀ ନା ଆମେ କଠିନ ପରିସ୍ଥିତିକୁ ନେଇ ଆମେ ଏଁ କ'ଣ ମାଛ ଧରିଥାଉ